ଆମ ଗାଁ ଗହଳିରେ ସ୍ତ୍ରୀଲୋକମାନେ ସବୁ ସିଲେଇ କରୁଥିଲେ ମୁଁ ତାଙ୍କ ପାଖକୁ ଗଲି ଦେଖିଲି ମୋ'ର ସିଲେଇ କରିବାକୁ ବହୁତ ଆଗ୍ରହ ହେଲା ମୁଁ ତାପରେ କଣ କଲି ଆସିଲି ଘରକୁ ତାପରେ ଗୋଟିଏ ମେସିନ୍ କିଣିଲି ତାପରେ ଜରି କିଣିଲି ଫିତା କିଣିଲି ସବୁ କିଣିଲି ତାପରେ ସିଲେଇ କରିବାକୁ ମୋର ଆଗ୍ରହ ହେଲା ମୁଁ ତାପରେ ସିଲେଇ କଲି ଆସ୍ତେ ଆସ୍ତେ ସିଲେଇ କରିବାରୁ ବହୁତ ସିଲେଇ ହେଲା ବହୁତ ସିଲେଇ କରିବାରୁ ତାକୁ କ'ଣ କଲି ମାର୍କେଟରେ ଲଗେଇଲୁ ମାର୍କେଟରେ ଲଗେଇଲା ପରେ ବହୁତ ଆମର ଦୁଇ ପଇସା ଆମର ବାହାରିଲା ତାପରେ ମୁଁ ଅଳ୍ପରୁ ବହୁତ ଆହୁରି ବହୁତ ସିଲେଇ ହେଲା ଦୁଇ ଟା ମେସିନ୍ କଲୁ ତାପରେ ଆମ ପରିବାର ସେଥିରେ ଭରଣ ପୋଷଣ କଲୁ ତାପରେ ଆମେ କ'ଣ କଲୁ ନା ସିଲେଇର ଯେଉଁ ଫିତା ସୁତା ଜରି ସବୁ ପ୍ରକାର ଜିନିଷ କିଣାକିଣି କରିକି ବହୁତ ଆକାରରେ ଆଣି କରି ବି ଗାଁରେ ଲଗେଇ କରି ଲୋକମାନଙ୍କୁ ସେମାନେ ବି ସିଲେଇ କରୁଛନ୍ତି ଆମେ ବି ସିଲେଇ କରୁଛୁ ଏମିତି ସିଲେଇ କରି କରି ସିଲେଇ ଉପରେ ବହୁତ ଆଗ୍ରହ ଆମର ହେଲା ସିଲେଇ ହେଲା ଲୋକମାନେ ବି ବହୁତ ସିଲେଇ କରୁଛନ୍ତି ଆମ ସାହିରେ ବହୁତ ଲୋକମାନଙ୍କର ସିଲେଇ ଉପରେ ଆଗ୍ରହ ଆଉ ଏମିତି ସିଲେଇ ତ ବହୁତ ପ୍ରକାର ସିଲେଇ ଚାନ୍ଦୁଆ ସିଲେଇ ବି ବେଳେବେଳେ ଆମକୁ ଅର୍ଡ଼ର୍ ଆସିଲେ ଆମେ ଚାନ୍ଦୁଆ ସିଲେଇ ବି କରି କରି ମାର୍କେଟରେ ଦେଉ ଦୋକାନ ମାନଙ୍କରେ ବି ଦେଉ ପତକା ବି ସିଲେଇ କରି କରି ଦେଉ ଯେତେ ପ୍ରକାର ସିଲେଇ ଆମକୁ କୁହନ୍ତି ଆମେ ଯାହା ଜାଣିଥାଉ ସେହି ସିଲେଇ କରି କରି ଆମେ ନେଇକରି ମାର୍କେଟରେ ଦେଉ